ମୋତେ ଗେମ୍ ଖେଳିବା ପାଇଁ ବେଶି ଭଲ ଲାଗେ ଆଉ ଯେତେବେଳକୁ ମୁଁ ଯେତେବେଳେ ବି ଟାଇମ୍ ପାଇଲି ମୋବାଇଲ ଧରିକି ମୁଁ ଗେମ ପାଖରେ ବସିପଡ଼େ ଗେମ ଖୋଲିକି ବସିପଡ଼େ ଆଉ ଲୁଡ଼ୋ ଟାକୁ ମୋତେ ବେଶି ଭଲ ଲାଗେ ସବୁ ଗେମ୍ ଅପେକ୍ଷା ଲୁଡ଼ୋଟା କାଢ଼ିକି ମୁଁ ବସିଥିବି ଏମିତି କି ଟାଇମ୍ ବି ଜଣା ପଡ଼ିବ ନାହିଁ ଏପଟେ ଟାଇମ୍ ଚାଲିଥିବ ସିନା ମୁଁ ଲୁଡ଼ୋଟାକୁ ଖେଳି ଚାଲିଥିବି ଆଉ ଗୋଟିଏ ଖାଇବାଟା ବି ଭୁଲିଯିବି ଘରଲୋକ ଡାକିଲେ ମଧ୍ୟ ମୁଁ ଏଆଡ଼େ ଗେମ୍ ଟା ବନ୍ଦ ହେବ ନାହିଁ ଘରେ ଗାଳି କଲେ ବି ଗେମ୍ ଟାକୁ ଚାଲିଥିବି ଯେତେବେଳେ ବି ଟାଇମ୍ ଟିକେ ପାଇଲେ ମୁଁ ଗେମ୍ କାଢ଼ିଦେବି ଲୁଡ଼ୋ ଟା କାଢ଼ିକି ମୁଁ ଖେଳୁଥିବି